ଏକଚାରି ଦୁଇ ହଜାର ଆଠ ଦୁଇପାଞ୍ଚ ଦୁଇ ହଜାର ନଅ ତିନି ଆଠ ଦୁଇ ହଜାର ଏଗାର ଚାରିନଅ ଦୁଇ ହଜାର ତେର ଆଠ ଦଶ ଦୁଇ ହଜାର ବାଇଶ